ଭଲ ଟିଫିନ୍ ସାମାନ୍ ଅଛି କି ହଁ ସବୁ ଗରମ ଥିବା ଦରକାର ଆଉ ଆଳୁଚପ୍ ଗୁଟେ କେତେ ଲେଖାଁ ଦେଉଛ ଆଉ ବରା ଗୁଡ଼ାକ ସିଙ୍ଗଡ଼ା ଜାକ ବହୁତ ରେଟ୍ କରୁଛ ତମ ଦୋକାନ୍ରେ ବେଶୀ ରେଟ୍ ନାଇଁ ଆମର କୁଣିଆ ଆସନ୍ତୁ ଟିକେ ବହୁତ ଟିକେ ନେଇଥାଆନ୍ତି ଟିକେ କମ୍ ରେଟ୍ ଦିଅନ୍ତେ ହେଲେ ଭଲ ହୁଅନ୍ତା ଟିକେ ହଁ ଏମିତି ଶହେ ଦୁଇଶହ ଟଙ୍କାର ବି ନେବି ଆଉ କାମ କରୁନ ନହେଲେ ସୁରଟ୍ ଚାଲୁନ ସୁରଟ୍ରେ ସେ ସବୁ ସବୁ ସୁବିଧା ଅଛି ସେଇରେ ରୁମ୍ଫୁମ୍ ଅଛି ସାମାନପତ୍ର ସବୁ ଅଛି ସେଇରେ ଭାଜିପତ୍ର ବି ମିଳୁଛି ସବୁ ସେଇଠି ଭଲ ସବୁ ସୁବିଧା ହୁଅନ୍ତା ହଁ ହଉ ଯିବ ସେଇଠି ଯାଇକି ଦୋକାନ ବାଡ଼ି କରିବ ହଁ ସେଇଠି ଗଲେ କମ୍ ରେଟ୍ରେ କମ୍ ପନିପରିବା ସବୁ ଶସ୍ତା ଶସ୍ତିରେ ଘରଫର ବି ଆମର ଅଛି ଭଲ ବେନିଫିଟ୍ ମଧ୍ୟ ପାଇଥାନ୍ତି ସେଠି ଓଡ଼ିଶା ହେଇ କାରିଗରମାନେ ଯାଇକିରି ସେଠ ବହୁତ ମେହନତ୍ କରି ଖାଆପିଇ ତାଙ୍କର ଅସୁବିଧା ହେଉଛି ସୁବିଧା ଯାଇଥିଲେ ଆଉ ହଁ ହଁ ହଉ ହଉ ହଁ ଘରଫର ବି ସବୁ ସୁବିଧା ଅଛି ସାମାନପତ୍ର ବି ମଧ୍ୟ ଆଉ ଯାଇଥିଲି ସୁବିଧା ଥାନ୍ତା ଲୋକଙ୍କ ମଧ୍ୟ ସୁବିଧା ଥାନ୍ତା ଭଲ ବେନିଫିଟ୍ ଆଉ ହଉ ଏବେ ଆମ ହଁ ଏବେ ଟିଫିନ୍ ଆମକୁ ଦେଇଦିଅ ପେକ୍ କରିଦିଅ ବରା ଦଶ୍ଟା ଆଉ ସିଙ୍ଗଡ଼ା ପନ୍ଦରଟା ଖଣ୍ଡେ ଆଳୁଚପ୍ କୋଡ଼ିଏଟା ହଁ ଆଉ ପକୁଡ଼ି ଏନ୍ତି ଅଧା ଆଉ ତା ସାଙ୍ଗରେ ଚିଲି ଟିକେ ସସ୍ ଟିକେ ସବୁ ଏମିତି ଟିକେ ପେକ୍ କରି ହଁ ତରକାରୀ ବି ଟିକେ ଦେବ ଖଟା ବି ଟିକେ ଦେବ ତା'କୁ ଦେଖିକି ଦେଇଦେବ କେତେରେ କ'ଣ ହେଲା ଆଉ ପେ କେତେ କ'ଣ ରେଟ୍ଟା ହେଲା ଆଉ କହିଲେ ମୁଁ ପଇସା ପେମେଣ୍ଟ୍ କରିଦେଇଥାନ୍ତି ଓ ବରା ବରା ଦଶଟା କେତେ ଟଙ୍କା ହେଲା ପେକ୍ କରିଦିଅ ହଁ ହଁ ହଁ ଆଉ ସିଙ୍ଗଡ଼ା ପନ୍ଦରଟା ଦେଇଦିଅ ଆଉ ଆଳୁଚପ୍ ମଧ୍ୟ କୋଡ଼ିଏ'ଟା ଖଣ୍ଡେ ଦେଇ ଦେଇଥାଅ ପକୁଡ଼ି ଅଧ କିଲେ ଦେଇ ଦେଇଥାଅ ହଉ ପେକ୍ କରିଦିଅ ହଁ ତା ସାଙ୍ଗରେ ଚଟଣୀ ଟିକେ ଆଉ ଖଟା ଟିକେ ତରକାରୀ ଟିକେ ମତେ ଦେଇଦିଅନ୍ତୁ ଆଉ କୁଣିଆ ଆସୁଛନ୍ତି ଆଉ ଘରେ କିଛି ବନାବନି ହେଇନି ହଁ ହଁ ହଁ ହଁ ମୁଁ ପଠଉଛିି ରିପେ କରିି

ଆଉ ତା'ହେଲେ ଆପଣ ହେଲା